ହ୍ୟାଲୋ ଅନିଲ ଭାଇ ହଁ ମୁଁ ଦୀପକ କହୁଥିଲି ଆଉ ଆଉ ତୁମର ମନ ଅଛି ନା କାଲି ଆମେ ହେଡ଼୍ ଫୋନ ଧରିକି ଆସିଥିଲେ ଆଉ କହିଥିଲେ ତୁମେ ତୁମ ସାଙ୍ଗ ପାଖରୁ ଭଲ ପଡ଼ିବ ବୋଲି ଆଉ ହେଡ଼୍ ଫୋନଟା ଖରାପ ହେଇଗଲା ଆଉ ଭଲ ସେ ଶୁଭା ଯାଉନି ହେଲମେଟ୍ଟା ହେଡ଼୍ ଫୋନଟା ଆଉ ମୁଁ ଅନଲାଇନ୍ କାମ କରୁଛି ଆଉ ହଇରାଣ ହେଇଗଲାଣି ମୁଁ ଏଠି ଆଉ କେମିତି କରିବା ହେଡ଼୍ ଫୋନଟା ଖରାପ ହେଇଗଲା ତୁମ ସାଙ୍ଗ ପାଖରୁ ଭଲ ପଡ଼ିବ ବୋଲି ଭାବିଥିଲି ଖରାପ ପଡ଼ିଲା ଆଉ କିଆଁ କରିବା କେମିତି କରିବା କୁୁହ ଆଉ କେତେବେଳେ ଟିକେଏ ଆସ ତୁମ ସାଙ୍ଗ ପାଖକୁ ଯାଇକି ବୁଝିକି ଆସିବା ହଁ ହଉ ରଖୁଛି ମୋତେ ମନେ କରିକି କହିବ ହଁ ହଉ ରଖୁଛି